ପୁରୀ ବେଳାଭୂମି ବହୁତ ସୁନ୍ଦର ଜାଗା ସେଇଠି ଯାଇକିନା ମତେ ଫଟୋ ଉଠାଇବା ପାଇଁ ଭଲ ଲାଗେ ତା'ପରେ ଚିଲିକା ଚିଲିକା ସମୁଦ୍ରରେ ଯାଇକିନା ବୋର୍ଡ଼ିଂ କରିବା ପାଇଁ ମତେ ଭଲ ଲାଗେ ଫଟୋ ଉଠେଇବା ପାଇଁ ମତେ ଭଲ ଲାଗେ ତା'ପରେ ପୁରୀ ଶ୍ରୀ ମନ୍ଦିର ଯାଇକି ଫଟୋ ଉଠେଇବା ପାଇଁ ମତେ ବହୁତ ଭଲ ଲାଗେ ତା'ପରେ ପରେ ହେଉଛି ପୁରୀରେ ପୁରୀ ବିଚ୍ ଯାଇକିନା ମତେ ଫଟୋ ଉଠେଇବା ପାଇଁ ବହୁତ ସୁନ୍ଦର ଲାଗେ ପୁରୀ ଜାଗାଟା ଏବେ ଭଲ ଜାଗା ପୁରୀ ଶ୍ରୀମନ୍ଦିର ସେଇଠି ଯାଇକିନା ମତେ ମନ୍ଦିର ଯାଇକିନା ଫଟୋ ଉଠେଇବା ପାଇଁ ବେଶୀ ଭଲ ଲାଗେ ଆଉ ବୁଲିବା ପାଇଁ ପୁରୀ ବି ବିଚ୍ରେ ମତେ ବୁଲିବା ବେଶୀ ଭଲ ଲାଗେ ତା'ପରେ ଆମର ଚିଲିକା ଚିଲିକାରେ ମତେ ଯାଇକିନା ଚିଲିକା ଗୋଟେ ଭଲ ଜାଗା ଯେଉଁକିନା ମତେ ବୁଲିବା ବହୁତ ଭଲ ଲାଗେ